ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ତ ମୁଁ ବମିଖାଲରୁ କଲ୍ୟାଣୀ କହୁଥିଲି ମୁଁ ଯେଉଁ କ୍ୟାବଟି ବୁକ କରିଥିଲି ରସୁଲଗଡ଼ରୁ ପଟିଆ ଯିବା ପାଇଁ କା ସେଇଟା ମୋତେ ବାତିଲ କରିଦିଅନ୍ତୁ ମୋର ଗୋଟେ ଜରୁରୀ ପରିସ୍ଥିତି ପାଇଁ ମୁଁ ଅଲଗା ଜାଗାକୁ ପଳାଇଆସିଛି ଯେମିତିକି କଳ୍ପନାରୁ ମୋତେ ଲଷ୍ମୀସାଗର ଯିବାକୁ ପଡ଼ିବ ଦୟାକରି ଆପଣ ଟିକେ ମୋତେ ସେ ଜାଗାକୁ ନେଇପାରିବେ କି ଆସିକି ଧନ୍ୟବାଦ ଟିକେ ଠିକ ଟାଇମରେ ଆସିକି ପହଞ୍ଚନ୍ତୁ ଠିକ ଅଛି